ଆମେ ଆମ ଜୀବନରେ କୌଣସି ଘଟଣା ଘଟିଲେ ତାହା କେଉଁଟା ଶୁଭ ହବ କେଉଁଟା ଅଶୁଭ ହବ ତାହାକୁ ନେଇ ବହୁତ ତର୍ଜମା କରିଥାନ୍ତୁ ଏବଂ ଆମେ ବହୁତ ଗୁଡ଼ିଏ ଅନ୍ଧବିଶ୍ୱାସକୁ ନେଇ ଜୀବନଯାପନ କରିଥାଉଁ ଯେମିତି ମାନେ କୌଣସି ଜିନିଷ ଯଦି ଘଟିଲା ଆମେ ଭାବୁ ସେଇଟା ଶୁଭ କି ଅଶୁଭ ବା ଆମ କୌଣସି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ତାହାକୁ ପାଳନ କରିଥାଉ ସେମିତି ଆମେ ଯଦି କୌଣସି ଜିନିଷ ଗୋଟେ ଆରମ୍ଭ କରିବା ତ ସେଟା ଶୁଭ ହବ କି ଅଶୁଭ ହବ ତାହାକୁ ନେଇ ବହୁତ ତର୍ଜମା କରିଥାଉ ଯେମିତି ଆମେ କୌଣସି କାମକୁ ବାହାରିଲା ବେଲେ ପ୍ରଥମେ କେମିତି ଯିବା କେଉଁ ପୋଷାକ ପିନ୍ଧିବା ବା କେମିତି କରି ଯିବା ସେ ସେଟାକୁ ବହୁତ ଭାବନା କରିଥାଉଁ ଏବଂ ଭାବୁଛି ଆମେ ଏଦ୍ୱାରା ଏମିତି କରିବା ଦ୍ୱାରା ଆମେ ଯେଉଁ କାର୍ଯ୍ୟରେ ଯାଇଥାଉଁ ତାହା ଶୁଭ ହୋଇଥାଏ ସେମତି ଆମ ଅଞ୍ଚଳର ଗାଁ ଗହଲିରେ ବହୁତ ଏମତି କଥା ଅନ୍ଧବିଶ୍ୱାସ ଅଛି ଯେମିତି କି ଯେମିତିକି ସେଇ ଜିନିଷ କରନା ଏଇଟା କରନା ଏମିତି ବୋଲି ବହୁତ ଗୁଡ଼ିଏ କଥା କହିଥାନ୍ତି ପୁଣି ଯଦି କୌଣସି ମାନେ ଅନେକ ଛୁଆର ଏକୋଇଶା କରିବା ଅଛି କି କାହାର ବାହାଘର କରିବାର ଅଛି କିମ୍ବା କାହାର ବ୍ରତ ଘର କରିବାରେ ଆମେ ସେମିତି କୌଣସି ଶୁଭ ଦିନଟାକୁ ଅପେକ୍ଷା କରିଥାଉଁ ଯେମିତି ସେଦିନଟିରେ ଆମେ ସେ କାର୍ଯ୍ୟ କଲେ ଆମର କାର୍ଯ୍ୟ ସିଦ୍ଧି ହବ ଏବଂ କୌଣସି ଅମଙ୍ଗଳ ବା ଅନିଷ୍ଠ ଘଟିବ ନାହିଁ ସେଇଟାକୁ ଆମେ ଭଲ ଭାବରେ ଅନୁଧ୍ୟାନ କରିଥାଉଁ